ମୋତେ ଛୋଟବେଳୁ ଫଟୋ ଉଠାଇବାପାଇଁ ବହୁତୁ ଭଲଲାଗେ ଯେତେବେଳେ ମୋର ଫାଷ୍ଟ ଫୋନ ଆସିଥିଲା ସେତେବେଳେ ମୁଁ ବିଭିନ୍ନ ଜାଗାରେ ଯାଇଁକି ବୁଲିକି ଫଟୋ ଉଠାଏ ଖାସ୍ କରି ବେଶି ମୋ ସାଙ୍ଗମାନଙ୍କ ସହିତ ବହୁତ ଫଟୋ ଉଠାଇଛି ଆଉ ସେମିତି କିଛି ଫଟୋ ଭିତୁରୁ ମୁଁ ଏବେ ଯାଇଥିଲି ବାଲିଯାତ୍ରା ବୁଲିବାପାଇଁ ସେଇଠି ସେମିତି ସବୁ ଦୋଳି ପଡ଼ିଥିଲା ଆଉ ସବୁ ବହୁତ ବଢ଼ିଆ ବଢ଼ିଆର ଷ୍ଟଲ୍ ଥିଲା ସେଇଠି ସବୁ ଆମେ ବୁଲିକି ଫଟୋ ଉଠାଇଥିଲୁ ସେଇଠି ଫଟୋ ଉଠାଇଥିଲୁ ସେଇ ଫଟୋ ଭିତୁରୁ ମୋର ସବୁଠୁ ଗୋଟେ ଭଲ ଫଟୋ ମୁଁ ସେଇଟା ଇନଷ୍ଟାରେ ପୋଷ୍ଟ କରିଥିଲି ଯେଉଁଥିରେ କି ବହୁତ ଭଲ ଭଲ କମେଣ୍ଟ୍ ଆସିଥିଲା ଆଉ ଲାଇକ ବି ବହୁତ ଆସିଥିଲା ମୋ ସାଙ୍ଗମାନେ ବହୁତ ଭଲ କମେଣ୍ଟ୍ କରିଥିଲେ ସମସ୍ତେ ଆଉ ମୋର ବି ଗୋଟେ ଝିଆରୀ ଅଛି ଯିଏ କି ମୁଁ ତା ସହିତ ବହୁତ ଫଟୋ ଉଠାଇଛି ଆଉ ତାସହିତ ଯେଉଁ ମୁଁ ଫଟୋ ଯାହା ବି ସବୁ ଫେସବୁକ କି ଇନଷ୍ଟା ଯେଉଁଥିରେ ବି ଅପଲୋଡ଼ କରେ ସେଥିରେ ମୋତେ ବହୁତ ବଢ଼ିଆସେ ଲାଇକ ଆସେ ଆଉ ବହୁତ ଲୋକ ସେୟାର ବି କରନ୍ତି ଯେଉଁଟାକି ମୋତେ ବହୁତ ଭଲ ଲାଗେ ଆଉ କମେଣ୍ଟ୍ ବି ବହୁତ ପଜେଟିଭ କମେଣ୍ଟ୍ ଆସେ ଆଉ ସେମିତି ଫଟୋ ଉଠାଇଲା ବେଳେ ମୋତେ ଫଟୋ ଉଠାଇବାକୁ ତ ବହୁତ ବଢ଼ିଆ ଲାଗେ ଯେମିତିକି ଫୋନରେ ହଉ କ୍ୟାମେରାରେ ହଉ ସବୁଥିରେ ଫଟୋ ଉଠାଏ ଫଟୋ ଉଠାଇକି ମୁଁ ସବୁ ଇନଷ୍ଟା ଆଉ ଫେସବୁକ ସବୁଥିରେ ଅପଲୋଡ଼ କରିଦିଏ ଆଉ ମୋତେ ବହୁତ ବଢ଼ିଆ ବଢ଼ିଆ ଲାଇକ ଆଉ କମେଣ୍ଟ୍ ଆସେ ଆଉ ସେୟାର ବି ବହୁତ କରନ୍ତି ହେଇଗଲା